ଓଡ଼ିଆ ଭାଷା ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ବିକଶିତ ହୋଇଛି ଏବଂ ଆମ ଓଡ଼ିଶାରେ ମୁଖ୍ୟତଃ ଓଡ଼ିଆ ଭାଷାକୁ ବହୁ ପରିମାଣ ମାତ୍ରାରେ ବୋଲାଯାଏ କୁହାଯାଏ ଏବଂ ବୁଝାଯାଏ ଏବଂ ଲେଖାଯାଏ ମଧ୍ୟ ଓଡ଼ିଆ ଭାଷା ହେଉଛି ଆମ ଓଡ଼ିଶାର ଏକ ପ୍ରମୁଖ ଭାଷା ଯାହା ଛୋଟ ଠାରୁ ନେଇକି ବଡ଼ ମଧ୍ୟ ଲୋକ ବ୍ୟବହାର କରନ୍ତି ଏବଂ ଆମ ଦୈନନ୍ଦିନ ଜୀବନରେ ଆମକୁ ଚଳିବା ପାଇଁ ହେଲେ ଓଡ଼ିଆ ଭାଷା ଆମେ ବ୍ୟବହାର କରୁ ଏବଂ କହିଥାଉ ଯାହା ଫଳରେ ଆମକୁ ଅନେକ ସୁବିଧା ମଧ୍ୟ ହୋଇଥାଏ କିନ୍ତୁ ଆଗ କାଳରେ ଶୁଦ୍ଧ ଓଡ଼ିଆ ଭାଷା ବ୍ୟବହାର କରାଯାଉଥିଲା କିନ୍ତୁ ଏବେ ଆଜିକା ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷା ବ୍ୟତୀତ ଇଂରାଜୀ ଭାଷା ଏବଂ ହିନ୍ଦୀ ର ଶବ୍ଦର ମଧ୍ୟ ବ୍ୟବହାର କରାଯାଉଛି ବା ଇଂରାଜୀ ଓ ହିନ୍ଦୀ ଭାଷାର ମଧ୍ୟ ବ୍ୟବହାର କରାଯାଉଛି ଯାହା କି ଅନେକ ପରିମାଣ ମାତ୍ରାରେ କୁହାଯାଉଛି ଇଂରାଜୀ ଏବଂ ହିନ୍ଦୀ ଭାଷା ମଧ୍ୟ ଆଗାମୀ ଦିନରେ କହିବା ପାଇଁ ବୋଲିବା ପାଇଁ ଏବଂ ଲେଖିବା ପାଇଁ ସୁବିଧାଜନକ ହେଇପାରେ କାରଣ ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟ ବା ଅନ୍ୟ ଅଞ୍ଚଳରେ ଗଲେ ଆମକୁ କୌଣସି ସ୍ଥାନରେ ଇଂରାଜୀ ର ବା ହିନ୍ଦୀ ଭାଷାର ବ୍ୟବହାର କରିବା ପାଇଁ ପଡ଼ିଥାଏ କାରଣ ଅନେକ ଅଞ୍ଚଳରେ ଓଡ଼ିଆ ଭାଷା ବୁଝାଯାଇ ନଥାଏ ବା ଓଡ଼ିଆ ଭାଷାକୁ ଲୋକେ ବୁଝିପାରନ୍ତି ନାହିଁ ସେହିପରି ଭାବରେ ଆମେ କୌଣସି ଆନ୍ତର୍ଜାତୀୟ ସହରରେ ବା ଆମ ନିଜ ସହରର ଠାରୁ ଅନ୍ୟ ଏକ ସହରକୁ ଗଲେ ଓଡ଼ିଆ ଭାଷା ମୁଖ୍ୟତଃ ଲୋକ ବୁଝିପାରନ୍ତି ନାହିଁ ତେଣୁ କରି ଇଂରାଜୀ ଏବଂ ହିନ୍ଦୀ ଭାଷା ମଧ୍ୟ ବ୍ୟବହାର କରିବା ପାଇଁ ପଡ଼ିଥାଏ ଏବଂ ଆଜିକା ଦୈନନ୍ଦିନ ଜୀବନରେ ଆଗ ଅପେକ୍ଷା ଓଡ଼ିଆ ଭାଷାକୁ ଅନେକ ପ୍ରକାରରେ ବହୁପରିମାଣ ମାତ୍ରାରେ ଆପଣାଇଛନ୍ତି କାରଣ ଓଡ଼ିଆ ଭାଷା ଦୈନନ୍ଦିନ ଜୀବନରେ ସାହିତ୍ୟରେ କିମ୍ବା ଗାଳ୍ପିକ ମାଧ୍ୟମରେ କିମ୍ବା ତାହାର ମହତ୍ବକୁ ବୁଝିକି ଆଗକୁ ଲୋକ ବଢ଼ିବା ପାଇଁ ଲାଗିଛନ୍ତି ଏବଂ ଏହାର ଏକ ମୁଖ୍ୟ ଭୂମିକା ରହିଛି ଓଡ଼ି ଓଡ଼ିଶାର ସାହିତ୍ୟ କଳାକାର ମାନେ ଯେଉଁ ମାନେ ଓଡ଼ିଆ ଭାଷାକୁ ବହୁ ପରିମାଣ ମାତ୍ରାରେ ଆଗକୁ ନେଇଛନ୍ତି ଏବଂ ଆମର ଆଜିକା ଯୁବାପିଢ଼ି ଓଡ଼ିଆ ଭାଷାକୁ ବ୍ୟବହର କରିବା ସଙ୍ଗେ ସଙ୍ଗେ ହିନ୍ଦୀ ଏବଂ ଇଂରାଜୀ ଭାଷାକୁ ମଧ୍ୟ ବ୍ୟବହାର କରୁଛନ୍ତି ଯାହା ଫଳରେ ଅନେକ ପରିବର୍ତ୍ତନ ଆସିଅଛି